ମୁଁ ବାରିପଦାରେ ଥିଲାବେଳେ ଦିନେ ବହୁତ ବର୍ଷା ହେଉଥିଲା ସେ ବର୍ଷା ଯୋଗୁଁ ମୁଁ ବାହାରକୁ ଯାଇପାରିଲି ସିଏ ସେତେବେଳେ ମୁଁ ମହାପାତ୍ର ହୋଟେଲ୍ରୁ ଗୋଟେ ବିରିୟାନୀ ଅର୍ଡ଼ର୍ ମାରିଥିଲି ବିରିୟାନୀ ଅର୍ଡ଼ର୍ ମାରିଲା ପରେ ସେ ବି ଡେଲିଭରି ବୟ ଏତେ ବର୍ଷା ହେଲା ପରେ ବି ସେ ମଧ୍ୟ ମୋ ପାଖକୁ ଡେଲିଭରିଟି ପହଞ୍ଚାଇ ଥିଲା ଡେଲିଭରି ପହଞ୍ଚିଲା ପରେ ମୁଁ ଯେତେବେଳେ ଖୋଲିଲି କିନ୍ତୁ ସେ ବିରିୟାନୀଟି ବହୁତ ଭଲ ଥିଲା ଆଉ ଗରମ ମଧ୍ୟ ଥିଲା